କୃଷି ଓଡ଼ିଶାର ମେରୁଦଣ୍ଡ ଏ ପୃଥିବୀର ସମସ୍ତ ଲୋକ କୃଷି ଉପରେ ନିର୍ଭର କରନ୍ତି ଏହା ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିଥାଏ କୃଷି ଆମ କୃଷି ଆମ ଦେଶର ଆର୍ଥନୈତିକ ଅଗ୍ରଗତି ହୋଇଥାଏ ଭାରତର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି କୃଷି ହେଉଛି ଆମର ଜୀବନ

ଜୀବନ ଜୀବନର ମୁଖ୍ୟ ଭାରତର ଭାରତର ଏକ କୃଷି ପ୍ରଧାନ ଦେଶ ଭାରତ ଏକ କୃଷି ପ୍ରଧାନ ଦେଶ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ଜନବହୁଳ ଦେଶ ଉତ୍ପାଦନର ମାତ୍ର ଭାରତରେ ଅଧିକ ହୋଇଥାଏ ଉତ୍ପାଦନ ମଧ୍ୟ ଭାରତରେ ଅଧିକ ହୋଇଥାଏ ସାଧାରଣତଃ ଏ ପାଇଁ ଉର୍ବର ମାଟି ଦରକାର ଚାଷ ପାଇଁ ସାଧାରଣତଃ ଚାଷ ପାଇଁ ଉର୍ବର ମାଟି ଦରକାର ହୋଇଥାଏ କୃଷକ କୃଷକମାନଙ୍କ ପାଇଁ ଆମ ଦେଶ ଆମେ କୃଷକମାନଙ୍କ ପାଇଁ ଆମେ ଖାଦ୍ୟ ଖାଦ୍ୟ ପାଉଛେ

ଚାଷ କରିବା ପାଇଁ ଚାଷ କରିବା ପାଇଁ ସରକାର ଆମକୁ ସାହାଯ୍ୟ ମଧ୍ୟ କରୁଛନ୍ତି କରୁଛନ୍ତି ଦେଉଛନ୍ତି ସାହାଯ୍ୟ କରୁଛନ୍ତି ଧାନ ବିହନ ପାଇଁ ଧାନ ଦେଉଛନ୍ତି ଡାଲି ଡାଲି ମୁଗ ଲାଇକ୍ ଆଦି ବିଭିନ୍ନ ପ୍ରକାର ମଧ୍ୟରେ ସାହାଯ୍ୟ କରୁଛନ୍ତି କରୁଛନ୍ତି ଏନ୍ ଜି ଓ ଏନ୍ ଜି ଓ ସଂସ୍ଥାରୁ ମଧ୍ୟ ଆମେ ବହୁତ ପ୍ରକାର ସାହାଯ୍ୟ ପାଉଛୁ ସେମାନେ ଆମକୁ ଟ୍ରେନିଂ ମଧ୍ୟ ଦେଉଛନ୍ତି ଯେ ଦେଉଛନ୍ତି ଟ୍ରେନିଂ ମଧ୍ୟ ଦେଉଛନ୍ତି କୃଷିମାନ ସରକାରୀରେ ଚାଷୀମାନଙ୍କୁ କାଳିଆ ଯୋଜନା କାଳିଆ ଯୋଜନା କାଳିଆ ଯୋଜନା ପାଇଁ ପଇସା କାଳିଆ ଯୋଜନା ପଇସା ମଧ୍ୟ ଦେଉଛନ୍ତି